ମୁଁ କାଳ୍ପନିକ କିମ୍ବା ଅଣକାଳ୍ପନିକ ଲେଖାକୁ ପସନ୍ଦ କରେନାହିଁ ମୋର ପ୍ରିୟ ଲେଖକ ହେଉଛନ୍ତି ମଧୁସୂଦନ ଦାସ ତାଙ୍କଠାରୁ ମୁଁ ଶିଖିଛି ମଣିଷ ସମାଜକୁ ଆମେ କେମିତି ଭଲପାଇବା ଓ ସେମାନଙ୍କ ସହିତ ପରିଚିତ ହୋଇ ଚଳିବା ଏହିକଥା ମୁଁ ତାଙ୍କ ତାଙ୍କଠାରୁ ମୁଁ ଶିଖିଛି